ନକ୍ଷତ୍ର ମାନଙ୍କ ବିଷୟ ମଧ୍ୟରୁ ଗୋଟିଏ କାହାଣୀ ମୋର ବହୁତ ପ୍ରିୟ ତାହା ହେଉଛି ଯେତେବେଳେ ଶ୍ରୀକୃଷ୍ଣ ସାନ ଥିଲେ ସେତେବେଳେ ସେ ତାରାଙ୍କୁ ଦେଖି କହୁଥିଲେ ମାଆ ମୋତେ ସେଇ ତାରା ଦରକାର ଓ ସେ ଖାଉନଥିଲେ ସେତେବେଳେ ତାଙ୍କ ମାଆ ତାଙ୍କୁ ଖୁଆଇବା ପାଇଁ ଆ ଜହ୍ନମାମୁଁ ଗୀତ ଗାଇ ଖୁଆଉଥିଲେ ଏବେ ମଧ୍ୟ ସେହି ଗୀତ ଗାଇ ମାଆମାନେ ଖୁଆନ୍ତି ତାଙ୍କ ସାନ ସାନ ଛୁଆମାନଙ୍କୁ ଖୁଆଇ ଥାଆନ୍ତି ସେହି ତାରାମାନଙ୍କ ମଧ୍ୟରୁ ଧ୍ରୁବ ତାରାର କାହାଣୀ ମଧ୍ୟ ମୋତେ ବହୁତ ପସନ୍ଦ କାରଣ ସେହି ତାରାମାନଙ୍କ ମଧ୍ୟରେ ସାତୋଟି ତାରା ଅଛି ସେହି ତାରାମାନେ ସର୍ବଦା ପ୍ରଶ୍ନବାଚକ ଚିହ୍ନ ହିସାବରେ ରହିଥାନ୍ତି